ହଁ ମ୍ୟାଡ଼ାମ୍ ନମସ୍କାର ଏ ମୁଁ କ'ଣ କହୁଥିଲି ଏ ଆପଣ ଷ୍ଟୁଡ଼ିଓ ଵାଲା କହୁଥିଲେ ସାର୍ ଏ ମୁଁ ପାସପୋର୍ଟଟା କେମିତି ନେଉଛନ୍ତି ଆଉ ପାସପୋର୍ଟଟା ବନେଇଲେ କେମିତି କେତେଟଙ୍କା ନେଉଛନ୍ତି କ'ଣ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା

ଆପଣ ଆଠଟା ଷୋହଳଟା ବତିଶଟା ଏମିତି ବନାଉଛନ୍ତି ନା କ'ଣ ନା ଯେତିକି କହିବେ ସେତିକି ଆଜ୍ଞା ଆଜ୍ଞା ଆ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ହଁ ଏବେ ତ ବ୍ୟାଙ୍କ ସେ ବ୍ୟାଙ୍କ ଯା ଦରକାର ସେଇ ଦେଉଛ ହେଲେ ବତିଶଟା କରିଦେବା ଆଉ ଆଉ ଫୁଲ୍ ଯାକ କେମିତି ନେଉଛନ୍ତି ତ ଚାରି ବାଇ ଛଅ ଚାରି ବାଇ ଆଠ

ନାଇଁ ନାଇଁ ଲେମିଲେସନ କରି ଦେଇଦେବେ ଆଉ ଚାରି ବାଏ ଆଠଟା ଆଜ୍ଞା ଆଜ୍ଞା ଆଜ୍ଞା ସେରା ସିଙ୍ଗଲ ପିସ୍ ଦେଉଛନ୍ତି ନା ତିନିଟା ଦେଉଛନ୍ତି ତିନିଟା ଚାରିଟା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା